ଆପଣ ଡକ୍ଟର ଋତୁପର୍ଣ୍ଣା କହୁଛନ୍ତି ତ ଆମର କ୍ୟାନ୍ସର୍ ରୋଗ ପାଇଁକା ଆମେ ଗୋଟେ ଅପରେସନ୍ ଚାହୁଁଥିଲୁ ତ ଆପଣଙ୍କ ଡାକ୍ତରଖାନାରେ କ'ଣ କ'ଣ ସବୁ ଭଲ ଉପଲବ୍ଧ ଅଛି ଅପରେସନ୍ ପାଇଁ ଡକ୍ଟର୍ ମାନେ କେମିତି ଅଛନ୍ତି ସିଏ କ'ଣ ସବୁ ପେମେଣ୍ଟର କେମିତି କ'ଣ ସବୁ ସୁବିଧା ଅଛି ଏବଂ ମୋର ବି ଆଉ ବି ଆମ ଘରେ ସବୁବେଳେ ରୋଗରେ ପୀଡ଼ିତ ରହୁଛନ୍ତି ସେଥିପାଇଁ ମୁଁ ମୁଁ ଚାହୁଁଚି କି ଆପଣଙ୍କ ଡାକ୍ତରଖାନାରେ ଚିକିତ୍ସା ହବା ପାଇଁ ତ କୁହନ୍ତୁ ଆଉ ଆପଣଙ୍କର ପେମେଣ୍ଟ ସୁବିଧା କ'ଣ ସବୁ ଅଛି କାର୍ଡ଼୍ ସୁବିଧା ଅଛି କି ଗଭର୍ନମେଣ୍ଟ କାର୍ଡ଼୍ ସେଠି ଚାଲୁଛି କି ନାହିଁ ହ୍ୟାଲୋ ଆପଣଙ୍କ ମେଡ଼ିକାଲରେ କେମିତି କ'ଣ ପେମେଣ୍ଟ ସୁବିଧା ଅଛି ଏବଂ କାର୍ଡ଼୍ ସୁବିଧା ଅଛି କି ଗଭର୍ନମେଣ୍ଟର ଯେଉଁ କାର୍ଡ଼୍ ସବୁ ମେଡ଼ିକାଲରେ ଚାଲୁଛି ସେ ସୁବିଧା ଅଛି କି ଆପଣଙ୍କ ମେଡ଼ିକାଲରେ କିଛି ଆଜ୍ଞା ମେଡ଼ିକାଲରେ ବେଡ଼୍ ସୁବିଧା ହଉ କି ଲାଟିନ୍ ସୁବିଧା ହଉ କି କ୍ୟାଣ୍ଟିନ୍ ସୁବିଧା ହଉ ସବୁ ଆଭେଲେବଲ୍ ମ୍ୟାଡାମ୍ ହବ ତ ଆମକୁ ଆଜ୍ଞା ଖାଇବା ପିଇବା ସବୁ ଭଲ ଅଛି ରୋଗୀଙ୍କ ପାଇଁ ରୋଗୀଙ୍କ ପାଇଁ କିଛି ସୁସ୍ଥ ସୁସ୍ଥ ଖାଦ୍ୟ ଅଛି ଓକେ ଠିକ୍ ଅଛି ତ ଆମେ ଆପଣଙ୍କ ଡାକ୍ତରଖାନାରେ ଆମକୁ ସବୁ ଭଲ ଲାଗିଲା ଆପଣଙ୍କର ବିବରଣୀ ତ ଆମେ ନିଶ୍ଚୟ ଆପଣଙ୍କ ଡାକ୍ତରଖାନାକୁ ଯିବୁ ଏବଂ ଧନ୍ୟବାଦ ଆପଣ ଏତିକି ଆମକୁ ଦେଇଥିବାରୁ ସବୁତକ